ଯେଉଁ ଲାଇଭ୍ ମଡ଼େଲ ଏକ ସଂଘର୍ଷ ଅଟେ କାରଣ ଏହା ହେଉଛି ଯେଉଁ ସମୟରେ ଗୋଟେ ବ୍ୟକ୍ତି ସେହି ଟାୱର କମା କିମ୍ବା ଯେକୌଣସି ସ୍ଥାନରେ ଯାଇଥାଏ ତାହା ଏକ କଷ୍ଟସାଧ୍ୟ କିମ୍ବା ତାହା ଜୀବନର ସଂଘର୍ଷ ଅଟେ କାରଣ ହେଉଛି ଯେ ଏହା ଅନେକ ପରିଶ୍ରମ ରହିଥାଏ କିମ୍ବା ଜୀବନ ଉପରେ ଗୋତି ବିପଦ ଅଟେ ସେପଟୁ ଆକର୍ଷିତ ହୋଇଛନ୍ତି କି ସେଟପ୍ ହେଉଛି ଯେଉଁ ବ୍ୟବସ୍ଥା ଯାହା ସମସ୍ତଙ୍କୁ ସମସ୍ତ ମନରେ ଜୀବନର ଗୋଟିଏ ଏକ ସଂଘର୍ଷ କିମ୍ବା ଏହାକୁ ବଞ୍ଚାଇବାରେ ସାହାଯ୍ୟ କରିଥାଏ ଏହା ନ ଏହା ପର୍ଯ୍ୟନ୍ତ ଅନେକ ବ୍ୟକ୍ତି ସେଇ ମୃତ୍ୟୁ ଗରଣ କରିଥାନ୍ତି ତାହା ଛିଡ଼ିବା ଦ୍ୱାରା ଏହାକୁ ସେଟପ୍ ଦ୍ୱାରା ଆମେ ଆକର୍ଷିତ କିମ୍ବା ଏହା ବ୍ୟବହାର କରିବାକୁ ଲାଗିଥାଉ ଏହା ହେବା ଦ୍ୱାରା ସେଇ ଜୀବନର ଗୋଟିକ ଯେଉଁ ଦୁର୍ବଳତା ଏହା ଦୁର୍ବଳତା ନ ରହିଥାଏ ଏହା କିଛି ପରିମାଣରେ ରହିଥାଏ